ଛେଲି ଛେଲି ହଉଛି ଆମର୍ ଗୁଟେ ଗୃହପାଲିତ ପଶୁ ସେଇ ସେଇ ଚାଷ ରେ ଆମେ ବହୁତ ଉପକୃତ ହେଇ ପାରମା ଯେନ୍ତା କି ସେଇ ଛେଲି ର ଗୁଟେ ଛେଲି ନୁ ଦୁଇ ଟା ଦୁଇ ଟା ନୁ ତିନି ଟା ଚାରି ଟା ରୁ ଏନ୍ତା କରି କରି ତାର୍ ବଂଶ ବୃଦ୍ଧି ହେଇ ପାରିମା ସେଥିରେ ସଭିଏ ଆମେ ସେତିକେ ଆମେ ବହୁତ ସେତାର୍ ଯେନ୍ତା କି ଆମର୍ ବିଜନେସ୍ ରେଭିଲିଙ୍ଗ ବିଜନେସ୍ ଯେନ୍ତା କି ଆମର୍ ସେଇଟା ତ ମାଂସ ଟା ଆମେ ପ୍ରୋଟିନ୍ ପାଇଁ ପାରସୁ ସେଇ ମାଂସ କେ ଆମେ ବିକି ବି ପାରମା ସେଇ ଛେଲି କି ଇଟା ସବୁଠୁ ଏଇଟା କରି ପାରମା ଆଉ ବେଶୀ ସେ ସେଇଟା କି ବେଶୀ ଆହାର୍ ନେହି ଖାଲି ଲଟା ହେଲାନ୍ ସେଇ ଜିନିଷ୍ ରେ ତାହାକେ ଟିକେ ବେଶୀ ଏଇଟା ନାଇଁ ଲାଗେ ଏଇ ଜି ଆମେ ହୋମ୍ ଟାଇମ୍ରେ ବେଶୀ ଇନକମ୍ କରି ପାରମା ଇ ଚାଷ୍ ରେ ଇ ଚାଷ୍ ରେ ଆମକୁ ବହୁତ ଲାଭ ହୋଇଥାଏ ହେଇ ପାରମା

ମୋତେ ଲାଗୁଛି ମୋର୍ ମତାମତ ରେ ଛେଲି ଚାଷ୍ ଟା ହିଁ ଗୁଟେ ଭଲ୍ ଚାଷ୍ ଯେନ୍ତା କି ଆମେ ବହୁତ କମ୍ ସମୟରେ ଜଲ୍ଦି ଇନପ୍ରୁଭ୍ କରି ପାରମା